ଆମ ଅଞ୍ଚଳରେ ପ୍ରସିଦ୍ଧ ସିନେମା ଥିଏଟର୍ର ନାମ ହେଲା ଶ୍ରୀୟା ସେଠିକି ସେଥିପାଇଁ ମୋତେ ପସନ୍ଦ ଲାଗେ ସେଠି ବସିବାରେ ସୁବିଧା ସହିତ କୌଣସି ସବୁ ପ୍ରକାର ସୁବିଧା ରହିଛି ଏବଂ ମୁଁ ମୋ ବାପା ମାମାଙ୍କ ସାଙ୍ଗରେ କେତେଥର ଯାଇଛି ଓ ସାଙ୍ଗମାନଙ୍କ ମ ସାଙ୍ଗରେ ମଧ୍ୟ ଯାଇଛି